ମୁଁ ସିଲେଇ କରିବାକୁ ଭଲପାଏ ସେଥିପାଇଁ ମୋ ପାଖରେ କିଛି ଗୁରୁତ୍ୱପୂର୍ଣ୍ଣ ସିଲେଇ କରିବା ଜିନିଷ ସାମଗ୍ରୀ ରଖିଛି ଯେମିତିକି ସିଲେଇ ମେସିନ ଏବଂ କଇଁଚି ସୁତା ଛୁଞ୍ଚି ରଖିଛି ଏଥିରେ ମୁଁ ପ୍ରତ୍ୟେକ ଜିନିଷ ଯେକୌଣସି ଜିନିଷ ସିଲେଇ କରିଦିଏ ବହୁତ ଶୀଘ୍ର ବି ସିଲେଇ ହୋଇଯାଏ ବୁଣିବା ପାଇଁକା ମୁଁ ଉଲ୍ ବୁଣିବା ପାଇଁ ରଖିଛି ଉଲ୍ କଣ୍ଟା ରଖିଛି କଣ୍ଟା ଦ୍ୱାରା ଉଲ୍ ବୁଣି ପାରିଥାଏ ଏବଂ ମୋତେ ଆଉ କିଛି ଦରକାର ହେଉଛି ଭଲ ଜିନିଷ ହେଲେ ମୋତେ ମୋ ପାଇଁ ଗୋଟିଏ ପିକୋ ମେସିନ ଦରକାର ପଡ଼ୁଛି ଯେଉଁ ପିକୋ ମେସିନରେ କି ମୁଁ ଖୁବ କମ ସମୟରେ ଶାଢ଼ୀ ହେଉ ବା ଡ୍ରେସ୍ ହେଉ ପିକୋ କରିପାରିବି ଏବଂ ଜିଗଜାଗ୍ ସିଲେଇ କରିପାରିବି ତା'ଦେହରେ ମଧ୍ୟ ଏମ୍ରୋଡ଼ୋରୀ କରିପାରିବି ଯାହାକି ଅଧିକ ବ୍ୟବସାୟରେ ନିଯୁକ୍ତି ହୋଇପାରିବି ଏବଂ ଅଧିକ ପଇସା ରୋଜଗାର କରିପାରିବି